ଆମେ ସାଧାରଣତଃ କ୍ୟାନଭାସ ଚାର୍ଟ ପେପର ୱାଟର କଲର ଚାର୍ଟ ପେପର ଇତ୍ୟାଦିରେ ଆମେ ତୁଳି ସାହାଯ୍ୟରେ ରଙ୍ଗ ଦେଇଥାଉ ଆଉ ଆମର ଯେଉଁ ମୂର୍ତ୍ତି ଇଏରେ ବି ଆମେ ତୂଳୀରେ କଲର ଦେଇଥାଉ ଆଉ ପ୍ରତ୍ୟେକ ପେପର ଇଏରେ ଆମେ ଯେଉଁ ଚିତ୍ର ଆଙ୍କିଥାଉ ସେଇଥିରେ ଆମେ ତୂଳୀ ସାହାଯ୍ୟରେ କଲର ଦେଇଥାଉ ଏବଂ ପ୍ରତ୍ୟେକ ରଙ୍ଗରେ ଆମେ ତୂଳୀ ସାହାଯ୍ୟରେ ହିଁ ଦେଇଥାଉ ତେଣୁ ଆମେ ଚାର୍ଟ ପେପର ୱାଟର କଲର ସବୁଥିରେ ଆମେ ତୂଳୀ ସାହାଯ୍ୟରେ ହିଁ ଛବିରେ ଦେଇଥାଉ